କେଉଁଝର ଜିଲ୍ଲାରେ ଜଳବାୟୁ ଥଣ୍ଡା ଥଣ୍ଡା ହୁଏ ଏବଂ ବେଳେବେଳେ ଗରମ ହୁଏ ଋତୁ ଅନୁସାରେ ବର୍ଷା ଋତୁରେ ବର୍ଷା ହୁଏ ଏବଂ ଗ୍ରୀଷ୍ମ ଋତୁରେ ବର୍ଷା ହୁଏ ବେଳେ ବେଳେ ବର୍ଷା ହୁଏ ଗ୍ରୀଷ୍ମ ଋତୁରେ ବି ଗରମ ହୁଏ ବେଳେବେଳେ ବର୍ଷା ହୁଏ ମୁଁ ଶୀତ ଦିନରେ ସବୁବେଳେ ମେଘ କାଉଁଳିକି ରଖିଥାଏ ବହୁତ ଶୀତ ଲାଗେ ଏବଂ କିଛି ମାନେ ସବୁବେଳେ କାଉଁଳି ରଖିଥାଏ କିଛି କରିପାରନ୍ତିନି ଯେପରି କି ବଡ଼ିମଡ଼ି ଏଗୁଡ଼ାସବୁ କିଛି କରିପାରନ୍ତିନି ଗ୍ରୀଷ୍ମ ମଣ୍ଡଳରେ ଆଦ୍ର ଶୁଖିଲା ରହିଥାଏ ଏବଂ ବେଳେବେଳେ ବର୍ଷା ହୋଇଥାଏ